କନ୍ଧମାଳ ଜିଲ୍ଲା ଆଗରୁ ବହୁତ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ରାସ୍ତାଘାଟ ବି ନଥିଲା ଲୋକ ସବୁ ଚାଲି ଚାଲି ଯାଉଥିଲେ ଏମିତି ସ୍କୁଲ ନଥିଲା କଲେଜ ନାହିଁ ଡାକ୍ତରଖାନାଟିଏ ବି ନାହିଁ ଏରିଡ଼ିଅମ ଫିଲ୍ଡ୍ ବି ନାହିଁ ବହୁତ ମଣିଷ ଅସୁବିଧାର ସମ୍ମୁଖୀନ ହେଉଥିଲେ ଆଉ ବର୍ତ୍ତମାନ ଶିକ୍ଷା କ୍ଷେତ୍ରକୁ ଦେଖିବାକୁ ଗଲେ ସ୍କୁଲ ହେଲା କଲେଜ ହେଲା ଏରିଡ଼ିଅମ ବି ଫିଲ୍ଡ୍ ହେଲା ଡାକ୍ତରଖାନା ବି ହେଲା ସବୁକିଛି ହୋଇ ଏଜୁକେସନ୍ ରେ ପିଲା ପାଠପଢ଼ି ଉନ୍ନତି ହୋଇ ଏବେ ବହୁତ କିଛି ଅର୍ଥନୀତିକୁ ବି ବିକାଶ ଚାଲିଛି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟ ଦେଖିବାକୁ ମିଳୁଛି ଯଦ୍ୱାରା କନ୍ଧମାଳ ଜିଲ୍ଲା ଉନ୍ନତି ଆଗକୁ ଚାଲିଛି